ହଁ ଆମ ଅଞ୍ଚଳରେ ଗୋଟେ ବଡ଼ ଲାଇବ୍ରେରୀ ଅଛି ସେ ଲାଇବ୍ରେରୀ ନାଁ ଗୋପବନ୍ଧୁ ଲାଇବ୍ରେରୀ ସେ ଲାଇବ୍ରେରୀକୁ ବହୁତ ଲୋକ ପଢ଼ିବାକୁ ଆସନ୍ତି ଏଠାରେ ପଢ଼ି ବହୁତ ଖୁସି ମଧ୍ୟ ହୁଅନ୍ତି ଆମ ଘରେ ମଧ୍ୟ ପୁସ୍ତକ ପଢ଼ିବାକୁ ସମସ୍ତେ ପସନ୍ଦ କରୁ ମୁଁ ପ୍ରାୟ ଉପନ୍ୟାସ ପଢ଼େ ମୋତେ ପଢ଼ିବାକୁ ବହୁତ ଭଲ ଲାଗେ ମୁଁ ବେଶୀ ପୁରାଣ ପୋଥି ପଢ଼ିବାକୁ ଭଲ ପାଏ